ମୁଁ ବେତନଟି ହାଟ ଯାଇଥିଲି ଯୋଉ ମାର୍କେଟ୍ ଜିନ୍ସ ସୁଟ୍ ଗୋଟେ ଭଲ ଲାଗିଲା ଦେଖିଲି ଯେ ମୋତେ ବହୁତ ପସନ୍ଦ ଲାଗିଲା ତା ଦାମ୍ କହିଲା ହଜାରେ ଟଙ୍କା ହଜାରେ ଟଙ୍କା ଯଦି କହିଲା କିଣିଲି କିଣିଲି ଯଦି ତା'ପରେ ଘରକୁ ଆସିକି ପିନ୍ଧାପିନ୍ଧି କଲି ତା'ପରେ ଯୋଉ ଧୁଆଧୁଇ କଲି ସେତେବେଳକୁ ରଙ୍ଗ ଛାଡ଼ିଗଲା ରଙ୍ଗ ଛାଡ଼ିଗଲା ପରେ କପଡ଼ାଟା ଆଉ ମାନେ ପୁରା କେମିତି ଖରାପ ଦେଖାଗଲା ଆଉ ମାନେ ପିନ୍ଧିବା ପାଇଁ ଇଚ୍ଛା ହେଲାନି ଯାହା ସେ ଯୋଉ ହଜାରେ ଟଙ୍କା ଦେଇଥିଲି ସେ ସବୁ ପାଣିରେ ଚାଲିଗଲା କହନି କହନି ଏମାନେ କ'ଣ କରିବା ମାନେ ସେ ପିନ୍ଧିବା ପାଇଁ ମୋତେ ଟୋଟାଲି ଭଲ ଲାଗିଲା ନାହିଁ